ଆମ ଅଞ୍ଚଳରେ ବହୁତ ଜାଗାରେ ବହୁତ ଜିଲ୍ଲାରେ ମେଡ଼ିକାଲ ସବୁ ଡାକ୍ତରଖାନା ରହିଅଛି ହେଲେ ଆମ ପଞ୍ଚାୟତରେ ଛୋଟ ଛୋଟ କିଛି ମେଡ଼ିକାଲ ବା ଡାକ୍ତରଖାନା ସୁବିଧା ଅଛି ହେଲେ ଆମର କଟକରେ ଯେମିତି କି ହାଇଟେକ୍ ଭୁବନେଶ୍ୱର ହେଉଛି ଏସ୍ ସି ବି ଏଇସବୁ ଆମର ମେଡ଼ିକାଲ ଅଛି ହେଲେ ଆମର ମେଡ଼ିକାଲ ଯିବୁ ଗଲା ନାଖେ ମେଡ଼ିକାଲ ପାଖକୁ ଆଗେ ପ୍ରଥମେ ଟିକେଟ୍ କରିକି ଆମକୁ ପଇସା ବହୁତ ଖର୍ଚ୍ଚ କରିକି ଭିତରକୁ ପ୍ରବେଶ କରିବାକୁ ପଡ଼ୁଛି ଯେମିତି କୋଭିଡ଼ ଟାଇମ୍ ବେଳେ ଆମେ ଦେହର ଯତ୍ନ ନେଇଥାଉ ଆଉ ସାନିଟାଇଜର୍ ମଧ୍ୟ ପରିବେଶ ପରିବେଶରେ ବା ପରିବାରରେ ବି ବ୍ୟବହାର କରିଥାଉ ଆଉ ଆମେ ବି ବାହାରକୁ ଗଲା ନାଖେ ବଜାରକୁ ଜିନିଷ ସାମାନ ଆଣିବା ପାଇଁ ସେତେବେଳେ ଆମେ ମାକ୍ସ ବ୍ୟବହାର କରିଥାଉ ସାନିଟାଇଜର୍ ମଧ୍ୟ ପାଖରେ ରଖିଥାଉ ଜଣଙ୍କଠୁ ଜିନିଷ ଆଣିଲାବେଳେ ବି ସାନିଟାଇଜର୍ ହାତରେ ମାରିଥାଉ ଆଉ ସାନିଟାଇଜର୍ ମଧ୍ୟ ଘରେ ପକାଇଥାଉ ଚାରିଆଡ଼େ ପରିବେଶ ଚାରିପଟେ ଆମର ଘେରି ରହିଛି ଜୀବାଣୁ ସବୁ ପକାଇଥାଉ ଯାହାଦ୍ଵାରା କୋଭିଡ଼ରୁ ଆମର ରକ୍ଷା ପାଇବା ପାଇଁ ଏଇସବୁ ଜିନିଷ ଆମେ କରିଥାଉ ହେଲେ ମେଡ଼ିକାଲ କେ ଆମର ମେଡ଼ିକାଲରେ ଗଲା ନାଖେ ବହୁତ ଏ ଆଗରୁ ତ ଏତେ ଖର୍ଚ୍ଚ ବି ନଥିଲା ଏବେ ଗଲା ନାଖେ ମେଡ଼ିକାଲରେ ବହୁତ ପଇସା ଖର୍ଚ୍ଚ ହେଉଛି ଟିକେଟ୍ କରିବାକୁ ପଡ଼ୁଛି ଟିକେଟ୍ କରିକି ଯାଇକି ଡକ୍ଟର ସହିତ ପରାମର୍ଶ କରିବାକୁ ପଡ଼ୁଛି ଯାହାଦ୍ଵାରା ଆମର ବହୁତ ପଇସା ଖର୍ଚ୍ଚ ହେଉଛି ଔଷଧ ବି ଆମର ବହୁତ ରେଟ୍ ବଢ଼ିଗଲାଣି ବହୁତ ପଇସା ହେଲେ ଯାଇକି ରୋଗୀଟେ ଔଷଧ ଖାଇପାରିବ ନଚେତ୍ ଔଷଧ ରୋଗୀ ଖାଇପାରୁନାହିଁ ଯାହାଦ୍ଵାରା ଆମେ ରୋଗରେ ସମ୍ମୁଖୀନ ହୋଇପାରୁଛୁ ସେଥିଲାଗି ଆମର ଉନ୍ନତି ହେବା ପାଇଁ ଆମେ ଔଷଧକୁ କମ୍ କରିବା ପାଇଁ ଆପଣଙ୍କୁ ଅନୁରୋଧ